ଯେତେବେଳେ ମୁଁ ବାହାରକୁ ଅଧିକ ଦିନ ପାଇଁ ଯାଏ ସେତେବେଳେ ମୋ ଗଛ ଗୁଡ଼ିକର ଦାୟିତ୍ୱ ଅନ୍ୟ ଆଉ କାହାକୁ ଦେଇକି ଯାଇଥାଏ ବର୍ଷା ଦିନରେ ପ୍ରାୟତଃ ଗଛ ଗୁଡ଼ିକୁ ପାଣି ଦେବାକୁ ପଡ଼େ ନାହିଁ ସେମାନେ ବର୍ଷା ପାଣିରେ ବଞ୍ଚି ଯାଆନ୍ତି କିନ୍ତୁ ଖରାଦିନରେ ସେମାନଙ୍କୁ ଠିକ ଭାବରେ ଯତ୍ନ ନେବାକୁ ପଡ଼େ ଖରାଦିନେ ପ୍ରାୟତଃ ଦିନକୁ ଥରେ ଯେମିତି ହେଲେ ବି ସେମାନଙ୍କୁ ପାଣି ଦେବାପାଇଁ ପଡ଼ିଥାଏ ତେଣୁ ଅଧିକା ଦିନ ପାଇଁ ବର୍ଷା ଦିନରେ ଗଲେ ମୁଁ ଗଛ ଗୁଡ଼ିକର ଯତ୍ନ ପାଇଁ କାହାକୁ ଦିଏ ନାହିଁ କିନ୍ତୁ ଖରା ଦିନରେ ମୋତେ କାହାକୁ ହେଲେ ମଧ୍ୟ ଗଛ ଗୁଡ଼ିକର ଯତ୍ନ ପାଇଁ ରଖିବାକୁ ପଡ଼େ କାରଣ ଖରା ଦିନରେ ସେମାନେ ଅଧିକ ପାଣି ଦରକାର କରନ୍ତି